ପୁରୁଷ ଝିଅ ଭିତେରେ ଏହା ଫରକ ରହୁଛି ଯେ ପୁରୁଷମାନେ ରୋଷେଇ କରିପାରନ୍ତି ନାହିଁ ଝିଅମାନେ ରୋଷେଇ କରନ୍ତି ପୁରୁଷମାନେ ଫୁଟବଲ କ୍ରିକେଟ କବାଡ଼ି ଭଲି ଏସବୁ କରନ୍ତି ଝିଅମାନେ ରୋଷେଇ କରି ତାଙ୍କର ସେଇଟା ଗୋଟେ ଖେଳ ଆଉ ଏସବୁ ଝିଅମାନେ କରନ୍ତି ଆଉ